ମୁଁ ପିଲାଦିନଠୁ ବହୁତ ଭଲ ଡ୍ୟାନ୍ସ କରୁୁଥିଲି କିନ୍ତୁ କେବେ କେଉଁଠି ମୁଁ କଳାକୃର୍ତ୍ତି ପ୍ରଦର୍ଶନ କରିନଥିଲି କାହିଁକିନା ମୋତେ ବହୁ ଡର ଲାଗୁଥିଲା କେଉଁଠିକି ଯିବା ପାଇଁ ମୋତେ ଭଲ ଲାଗୁ ନଥିଲା କେଉଁଠାକୁ ଯିବା ପାଇଁ ଇଚ୍ଛା ହେଉ ନଥିଲା କିନ୍ତୁ ପିଲାଦିନଠୁ ମୋତେ କେଉଁ ପ୍ରତିଯୋଗିତାକୁ ଯିବା ପାଇଁ ଭଲ ଲାଗୁ ନଥିଲା କିନ୍ତୁ ବଡ଼ ହେଲା ପରେ ଗୋଟିଏ ଜାଗାକୁ ଫୋନ୍ ଡ୍ୟାନ୍ସ କରିବାକୁ ଯାଇଥିଲି ସେଠାରେ ସବୁ ଲୋକ ଦେଖିକି ବହୁତ ଆକର୍ଷିତ ହେଇଥିଲେ ଏବଂ ସେଠାରେ ସବୁ ଲୋକମାନେ ଆକର୍ଷିତ ହେବା ଦେଖିକି ମୋତେ ବହୁତ ଖୁସି ଲାଗିଥିଲା ଏବଂ ସେହି ମୁଁ ଆଉ ଡରିଲି ନାହିଁ ଭାବିଲି